ଆମ ଘରେ ତୁଳସୀ ଗଛ ଗଛ ଅଛି ଅନ୍ୟାନ୍ୟ ଗଛ ବି ଅଛି ପ୍ରାକୃତିକ ଉପଚାର ଯେମିତିକି ଆମ ତୁଳସୀ ଗଛର ଗୁଣ ଯେମିତିକି ଯଦି ଆମର କାଶ ହବ ଥଣ୍ଡା ଲାଗବ ସେ ତାଙ୍କର ଗଛର ପତ୍ରକୁ ଆମେ ବାଟିକି ତା ରସ ଖାଇଲେ ଆମ କାଶଟା ଦୂର ହବ ସେଥିପାଇଁ ଆମେ ତୁଳସୀ ଗଛ ଲଗାଉ

ଓ ନିମ୍ବ ଗଛ ବି ଅଛି ଆମ ଆମ ଘରେ ନିମ୍ବ ଗଛ ବି ଅଛି ନିମ୍ବ ଗଛରେ ନିମ୍ବ ଗଛର ଉପକାର ହେଉଛି ଯେମିତିକି ଯଦି କେମିରି ରୋଗଟା ଯଦି ଆମ ଶରୀରର ଥିବ ଆଉ ଆମେ ଯଦି ନିମ୍ବ ଗଛ ପତ୍ର ବାଟିକି ରସୁ ପିଇବା କିମ୍ବା ଭାଜିକି ତାର ଗୁଣ୍ଡକୁ ଭାତ ସହିତ ଯଦି ଖାଇବା ହେଲେ ବି ଆମ ଦେହ ପାଇଁ ବହୁତ ଭଲ ହବ ଓ ତାଙ୍କ ଉପକାର ଯେମତି ତୁଳସୀ ଗଛ ଲଗେଇବା ଆଉ ତୁଳସୀ ଗଛର ଉପକାର ବହୁତ ଅଛି ଆମେ ତୁଳସୀ ଗଛ ବହୁତ ଲଗେଇଛୁ ଆଉ ତାଙ୍କର ଯେତେ ସବୁ ଗଛ ଆଉ ତାଙ୍କର ପତ୍ର ଆମେ ବାଟିକି ସବୁଦିନ ପିଉ ଆଉ ଅନ୍ୟାନ୍ୟ ଗଛ ବି ଅଛି ଯେନ୍ତିକି ଆଉ ଗୋଟେ ପତ୍ର ଅଛି ତାର ରସ ପିଇଲେ ଆମ ଦେହରୁ ଯେଉଁ ଦେହରୁ ଆମ ଦେହରେ ଯେଉଁ ରୋଗ ଗୁଡ଼ିକ ରହୁଛି ସେ ରୋଗ ସବୁ ଧୀରେ ଧୀରେ ଛାଡ଼ିଯାଉଛି ଆମ ଘରେ ପିଜୁଳି ଗଛ ଅଛି ସେ ପିଜୁଳି ଗଛୁର ପତ୍ର ବି ଖାଇଲେ ଆମ ଦେହ ପାଇଁ ବହୁତ ସୁବିଧା ହେଉଛି